ମୋ ମତାମତ ଅନୁସାରେ ବ୍ୟବସାୟ ତ ବହୁତ ଭଲ ବ୍ୟବସାୟ ଦ୍ୱାରା ଆମେ ନିଜେ ଡ୍ରେସ୍ ପିନ୍ଧୁଛେ ଚପଲ ପିନ୍ଧୁଛେ ସୁ ପିନ୍ଧୁଛେ ଯେକୌଣସି ଜିନିଷ ମଧ୍ୟ ବ୍ୟବସାୟ କିନ୍ତୁ ବ୍ୟବସାୟ କରିବାକୁ ହେଲେ ଶିକ୍ଷା ନିହାତି ଜରୁରୀ ଯଦି ଆମେ ଶିକ୍ଷା ଶିଖି ନପାରିବା କିଛି ପାଠ ପଢ଼ିନଥିବା ତ ବ୍ୟବସାୟ କରିବାରେ କିଛି ମୂଲ୍ୟ ନୁହେଁ ଯେକୌଣସି ବ୍ୟବସାୟୀ ବା ବିଜନେସ୍ ମ୍ୟାନ୍ ଅଛନ୍ତି ସେମାନଙ୍କ ପଛରେ ଶିକ୍ଷାର ବହୁତ ବଡ଼ ହାତ ଅଛି ଯେଉଁଥିରେ କି ଶିକ୍ଷା ବ୍ୟବସାୟକୁ ଏକ ଭାବରେ ବଜେଇକି ନେଇଛି ତ ଆମ ଗ୍ରାମାଞ୍ଚଳରେ ପ୍ରାୟତଃ ପ୍ରଥମ କଥାହେଲା ଶିକ୍ଷା ଶିକ୍ଷା ଯଦି ବହୁତ ଆଗକୁ ଯାଏ ତ ଅଟୋମେଟିକ୍ ବିଜନେସ୍ ବା ବ୍ୟବସାୟ ହବ ତ ଫାଷ୍ଟ୍ କଥା ହେଲା ଶିକ୍ଷା ତ ସେକେଣ୍ଡ୍ କଥା ହେଲା ବ୍ୟବସାୟ ବ୍ୟବସାୟ ନିହାତି ଜରୁରୀ ମୋ ମତ ଅନୁସାରେ ପ୍ରତି ପ୍ରତି ପଞ୍ଚାୟତରେ ଗୋଟେ ଗୋଟେ କମ୍ପାନୀ ହେବା ଦରକାର ଯେଉଁଥିରେ କି ଆମ ବେକାରୀ ଯୁବପିଢ଼ି ଅଛନ୍ତି ସେମାନଙ୍କୁ ରୋଜଗାର ମିଳିବ ଏବଂ ସେମାନେ ଆଗକୁ ଯିବେ ତାଙ୍କ ପର୍ଶନାଲ୍ ସ୍କିଲ୍ ଡେଭଲପମେଣ୍ଟ୍ ହେବ ଏବଂ ସେମାନଙ୍କ ଦ୍ୱାରା ସେମାନେ ଯଦି ଉପକୃତ ହେବେ ତ ଆଗକୁ ଯାଇକି ସେଇମାନେ ମଧ୍ୟ ନିଜ ନିଜ ଫ୍ୟାମିଲି ବା ନିଜ ପରିବାର ପାଇଁ ଟାଇମ୍ ଦେଇପାରିବେ ତ ମୋ ଅନୁସାରେ ଫିଫ୍ଟି ପରସେଣ୍ଟ୍ରୁ ନାଇଁଣ୍ଟି ପରସେଣ୍ଟ୍ ବ୍ୟବସାୟ କରିବାରେ ଦରକାର ବ୍ୟବସାୟ ଯୋଗୁଁ ଆମର ବହୁତ ପ୍ରକାର ଫର୍ଣ୍ଣିଚର୍ ଜିନିଷ ଆରମ୍ଭ ହୁଏ ଏବଂ ଆମକୁ ବ୍ୟବହାର କରିବା ପାଇଁ କିଛି ଅସୁବିଧା ହୁଏନାହିଁ କିମ୍ବା ଦେଶ ଆମ ଓଡ଼ିଶା ସାଙ୍ଗେ ଆମ ଭାରତ ମଧ୍ୟ ବହୁତ ଆଗକୁ ଯାଏ ଯେମିତିକି ଅଲଗା ଯେଉଁ ଦେଶ ଗୁଡ଼ାକ ଅଛନ୍ତି ସେମାନେ ସବୁବେଳେ ବ୍ୟବସାୟ ଉପରେ ହିଁ ଧ୍ୟାନ ଦିଅନ୍ତି ତ ମତାମତ ଅନୁସାରେ ଶିକ୍ଷାକୁ ପ୍ରାୟରଟି ଦେଲାଭଳିଆ ବିଜନେସ୍କୁ ମଧ୍ୟ ପ୍ରାୟରଟି ଦେବା ଦରକାର ଏବଂ ବିଜନେସ୍କୁ ମଧ୍ୟ ପ୍ରତି ସ୍କୁଲ୍ ବା ପ୍ରତି କଲେଜ୍ରେ ବିଜନେସ୍ ବିଷୟରେ ପଢାଇବାର ଦରକାର ବ୍ୟବସାୟ ବିଷୟରେ କିଛି ଶିକ୍ଷା ଦେବାର ଦରକାର